ଆଜ୍ଞା ଆଜ୍ଞା ଆମ ହସ୍ପିଟାଲ୍ ଆଜ୍ଞା ଟ୍ବେଣ୍ଟି ଫୋର୍ ଆୱାର୍ସ କ୍ଲିନ୍ ରହୁଛି ଆଉ ଆମ ସୁରକ୍ଷା ପାଇଁ ନୂଆ ଅଲଟ୍ରାସାଉଣ୍ଡ ମେସିନ୍ ବି ଆସିଗଲାଣି ଆଉ ଏମ ଆର ଆଇ ମେସିନ୍ ବି ଆସିଗଲାଣି ମେସିନ୍ଟା ଆଉ ଏଠି ଟିକେଟ୍ କରିବାଟା ବି ବହୁତ ସହଜ ହବ ଆମେ ତ ଟିକେଟ୍ ପାଇଁ ବି ଏତେ ଲାଇନ ଲାଗିବକୁ ପଡୁନି ମାନେ ଏତେ ଝନ୍ଝଟ୍ ନାହିଁ ଆପଣ ଆସିକି ଟିକେଟ୍ କରିପାରିବେ ତ ଆପଣ ଟିକେଟ୍ କଲେ ଗୋଟେ ସ୍ଲଟ୍ଟେ ବୁକ୍ ହେବ ଆପଣଙ୍କର ତ ଆପଣଙ୍କର ସେହି ନିର୍ଦ୍ଧିଷ୍ଟ ଆପଣଙ୍କ କିଛି ପ୍ରୋବ୍ଲେମ୍ କ'ଣ ହେଇଛି ଆପଣଙ୍କର ଆଜ୍ଞା ଆଜ୍ଞା ଆପଣ ଟିକେଟ୍ଟା କରିସାରିଲା ପରେ ଆମେ ଆମ ମେସିନ୍ ଅଲଟ୍ରାସାଉଣ୍ଡ ମେସିନ୍ ଅଲଟ୍ରାସାଉଣ୍ଡ ଡିପାର୍ଟମେଣ୍ଟରେ ଆପଣଙ୍କର ସ୍କାନ୍ଟା ହେଇଯିବ ଜଣା ପଡ଼ିଯିବ ଆପଣଙ୍କର କ'ଣ ପେଟରେ ଷ୍ଟୋନ୍ଫୋନ୍ ହେଇଛି କି କ'ଣ ଯଦି ଆଗକୁ କିଛି ହେଇଥାଏ ତାହେଲେ ଆମେ ଅପରେସନ୍ ଆଡ଼କୁ ଯିବା ଆଜ୍ଞା ଆଜ୍ଞା କିଛି ଅସୁବିଧା ନାହିଁ ସବୁ ସବୁର ଫ୍ୟାସିଲିଟି ଅଛି ଆମ ହସ୍ପିଟାଲରେ ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ରହିଲି ଆଜ୍ଞା ଆଜ୍ଞା ନମସ୍କାର